ମାଛ ଧରିବା ପାଇଁ ସମସ୍ତେ ଆମେ ବିଭିନ୍ନ ପ୍ରକାର କୌଶଳ ବ୍ୟବହାର କରୁ ଯେମିତିକି ଆମେ ଯେଉଁ କୁହନ୍ତି ଆମେ ସୁତି ଦ୍ୱାରା ମାଛ ଧରିପାରୁ କିମ୍ବା ଜାଲ ଦ୍ୱାରା ହେଉ କିମ୍ବା ବନିସୀ ଖରିଡ଼ି ଦ୍ୱାରା ହେଉ ଏସବୁ ଦ୍ୱାରା ଆମେ ବି ମାଛ ଧରିପାରୁ ବନିସୀରେ କ'ଣ ହୁଏ ନା ମାଛ ମାନଙ୍କ ପାଇଁ କିଛି ଚାରା ଦିଆଯାଏ ଯାହାକୁ ନେଇ ଆମେ ଆଉ ସେ ନଦୀ ମାନଙ୍କରେ ପକାଉ ମାଛ ତାକୁ ଖାଆନ୍ତି ଏମିତି ହେଲେ ମାନେ ଆମ ଜାଲ ଦ୍ୱାରା ଯେଉଁ ମାଛ ଧରୁ ଜାଲ ଦ୍ୱାରା କ'ଣ ହୁଏ ନା ଜାଲକୁ ଏମିତି ପକାଯାଏ ସେଥିରେ ଆମେ ବହୁତ ମାଛ ଧରୁ କିନ୍ତୁ ବନିସୀରେ ସେଥିରେ ଯେମିତି ଗୋଟେ ଲେଖା ମାଛ ଧରିପାରୁ କିନ୍ତୁ ଜାଲରେ ବହୁତ ମାଛ ଧରୁ ତା' ପୂର୍ବରୁ ଆମେ ବିଭିନ୍ନ ପ୍ରକାର ପସ୍ତୁତି କରୁ ଯେମିତିକି କେଉଁଠିକି ଯିବାକୁ ପଡ଼ିବ ସେଠିକି ଯିବାକୁ ହେଲେ ଆମେ ଆଇଦର ଆମେ ବନିସୀରେ ଧରିବୁ କି ଜାଲରେ ଧରିବୁ ଯଦି ବନିସୀରେ ଧରିବାକୁ ପଡ଼ିବ ସେଥିପାଇଁ ଆମକୁ ମାଛ ନେବା ପାଇଁ ଖାଦ୍ୟ ପସ୍ତୁତ କରିବୁ ଯାହାଦ୍ୱାରା ସେମାନେ ଖାଦ୍ୟକୁ ଖାଇପାରିବେ ତ ବନିଶ ପାଇଁ ଏମିତି କରିବାକୁ ପଡ଼େ ସେଥିପାଇଁ ବି ସମସ୍ତେ କରିବାକୁ ପଡ଼େ କିନ୍ତୁ ଜାଲ ପାଇଁ କିଛି ବି ଚାରା ଦରକାର ନାହିଁ ଯେଉଁଠି ମାଛମାନେ ବୁଲୁଥିବେ କି କ'ଣ କରୁଥିବେ ଆମେ ଦେଖିଲୁ ସେଇଠି ମାଛ ଅଛନ୍ତି ସେଇଠି ଆମେ ଜାଲ ନେଇକି ଜାଲ ପକେଇଥାଉ ଜାଲ ପକେଇବା ଦ୍ୱାରା ଗୋଟେ ଘେର ଟାଇପର ପଡ଼େ ସେଇଠି କ'ଣ ହୁଏ ନା ସେଇଠି ମାଛ ଧରିହୁଏ ଏଥିପାଇଁ କିଛି ମାନେ ମାଛମାନଙ୍କ ପାଇଁ ଖାଦ୍ୟ କି ସାମଗ୍ରୀ ଦରକାର ପଡ଼େନି କିନ୍ତୁ ଆମେ ଯଦି ବନିସୀ ଫନୀଶରେ ଧରୁ ତ ଆମପାଇଁ ସେଥିପାଇଁ ଦରକାର ହୁଏ ତା'ପରେ ସମୁଦ୍ର ଯେଉଁମାନଙ୍କୁ ଲୋକମାନଙ୍କୁ ପାଖରେ ସମୁଦ୍ର ଅଛି ସେମାନେ ତ ଡଙ୍ଗା ଦେହରେ ଜାହାଜରେ ସେମାନେ ଗଲେ ଆଉ ମାଛ ଧରିବାକୁ ଆଉ ଆମର ଏଠି ତ ସମୁଦ୍ର ନାହିଁ ଆମେ ନଦୀରେ ଧରିବୁ କିମ୍ବା ପୋଖରୀରେ ଧରିବୁ ତ ନଦୀରେ ଧରିବାକୁ ହେଲେ ଆମେ କ'ଣ କରିବୁ ନା ଆ ବହୁତ ସମୟ କହିବାକୁ ଗଲେ ନଦୀରେ ଧରିବାକୁ ହେଲେ ଯଦି ବହୁତ ଗଭୀର ଜାଗାରୁ ଅଛି ଆମେ ଜାଲ ବିଭିନ୍ନ ଜାଗାରେ ତ ଜାଲ ପକେଇ ହୁଏନା ଯଦି ବି ଜାଲ ପକାଉ ତ ମାନେ ସେଇଠି ଏମତି ବି ବିଟା ସବୁବେଳେ ତ ମାଛ ସବୁବେଳେ ବି ପଡ଼ିବ ବୋଲି କିଛି ମାନେ କହି ହେବନି ତ ଆମେ କ'ଣ କରୁନା ସେଇଠି ବିଭିନ୍ନ ସମୟ ଗୋଟେ ଗୋଟେ ଦିନ ତ ଗୋଟେ ଦିନ ଲାଗିଯାଏ ଏ ବର୍ଷା ଦିନେ ଯେଉଁ ବନ୍ୟାପାଣି ଆସିଥାଏ ସେ ନଦୀମାନଙ୍କରେ ବହୁତ ମାଛ ସେ ଟାଇମରେ ପଡ଼େ ଆଉ ଗୋଟେ ଟାଇମରେ କିଛି ମାଛ ପଡ଼େନି ତ ସେମିତି କିଛି ନାହିଁ ଯଦି କେତେବେଳେ ଭାଗ୍ୟ ଭଲଥିବ ସେତେବେଳେ ମାଛ ଅଧିକା ପଡ଼ନ୍ତି କେତେବେଳେ କିଛି ମାଛ ପଡ଼ନ୍ତିନି ତା'ପରେ ହେଲା ମାଛ ଯଦି ଏମତି ବିକିବାକୁ ହେଲେ ସମୟ ତ ଛଅ ଘଣ୍ଟା ସାତ ଘଣ୍ଟା ଲାଗିଯାଉଛି ବିକାବିକି କରିବାପାଇଁ ସେଥିରେ ମାଛ କେଉଁଦିନ ତ ମାଛ ମାନେ ଦୁଇ କିଲୋ ତିନି କିଲୋ ପଡ଼ିଲେ ତ କେଉଁ ଦିନ ଗୋଟେ ଅଢ଼େଇଶହ ଖଣ୍ଡେ ମ ରୁହନ୍ତି